ହଁ ଆମର ବହୁତ ପାଳିତ ପଶୁ ସହିତ ମୋର ବହୁତ ଭଲ ସମ୍ପର୍କ ଆଉ ତା ନାମ ମୁଁ ଦେଇଚି ରାଧା ଆମର ଗୋଟେ ଗାଈ ଆମର ଗୁହାଳ ଅଛି ଆମର ସେଠି ଆମର ଚାରୋଟି ଗାଈଗୋରୁ ଅଛି ଆମେ ତାଙ୍କର ବହୁତ ଭଲରେ ଯତ୍ନ ନେଇଥାଉ କି ତା ତାକୁ ଜର ଥଣ୍ଡା କି କ'ଣ ହେଇଗଲେ ଆମେ ଟୋଟାଲି ମାନେ ସହି ପାରୁନୁ ଆମେ ଆଗେ ଘରୋଇ ଚିକିତ୍ସା କରିଥାଉ ଯେପରିକି ତେଲ ଆଣିକି ରସୁଣ ଫୁଟାଇକି ତା ମଥାରେ ଘଷିଥାଉ ଆଉ ତାକୁ ଭଲ ଖାଇବା ପାଇଁ ଚୋକଡ଼ କି ଏମିତି ଭଲରେ କୁଣ୍ଡା ତୋରାଣି କୁଟା ଘାସ ଏମିତି ଦେଇଥାଉ ଆଉ ଯଦି ତା ଜର ନ କମିଲା ତା'ପରେ ଆମେ ପଶୁ ଡକ୍ଟରଙ୍କ ପାଖକୁ କଲ୍ କରି ତାର ପରାମର୍ଶ ନେଇ ତାଙ୍କୁ ଡାକି ଆମ ଗୋରୁର ଆମର ଭଲ କିପରି ହବ ଆମେ ସେଇଟା ବୁଝିକି ଶୀଘ୍ର ପଶୁପାଳନ କରିଥାଉ ଓ ତାର ଯତ୍ନ ବହୁତ ଭଲ ଭାବରେ ନେଇଥାଉ